ଆଜିକାଲି ତ ସବୁ ଲୋକ୍ ସୋସିଆଲ୍ ମିଡ଼ିଆ ବ୍ୟବହାର କରୁଚନ୍ ସବୁ ସୋସିଆଲ୍ ମିଡ଼ିଆ ଏପ୍ ରେ ସବୁ ଆସୁଛି ଲୋକ୍ ମାନେ କଥା ହେଲେ ବି ଲୋକ୍ ମାନେ କଥା ହେଲେ ବି ସେମାନଙ୍କର ଭିଡ଼ିଓ ବନେଇ କିନା ସେମାନେଙ୍କେ ବ୍ଲାକମେଲ୍ କରାଯାଉଚି ବହୁତ୍ ପ୍ରକାର୍ ସୋସିଆଲ୍ ମିଡ଼ିଆ ଏପ୍ ର ଲାଗି ବ୍ଲାକମେଲ୍ କରାଯାଉଚି ଲୋକ ମନ୍ କେ ଆଉ ଲୋକ୍ ମାନେ ସୋସିଆଲ୍ ସୋସିଆଲ୍ ମିଡ଼ିଆ ଏପ୍ ରୁ ଟିକେ ଦୂରରେ ରହିବା କଥା ଲୋକ୍ ମାନେକେ ଯେତେ ଲିଙ୍କ୍ ପଠେଇ ଦଉଚନ୍ ସେ ସବ୍ କେ ଓପନ୍ ନେଇ କରବା କଥା ନୂଆ ଫ୍ରେଣ୍ଡ୍ ରିକୁଏଷ୍ଟ୍ ମାନେ ପଠେଇ ଦଉଚନ୍ ତାହା ଏକ୍ସେପ୍ଟ୍ ନେଇ କରବା କଥା ଏହି ଏନ୍ତା କାରଣ ଲାଗି ଲୋକ୍ ମାନେ ତାକର ଇଟା ଲୋକ୍ ମାନେ ତାକର ସେମାନେ କେ ନିଜ୍ କେ ନିଜ୍ କେ ସେମାନେ ପ୍ରୋଟେକ୍ଟ୍ ନେଇ କରି ପାରବା ଇ ସୋସିଆଲ୍ ମିଡ଼ିଆ ଏପ୍ ନୁ ଟିକେ ଦୂରେଇ ରହିବାର୍ କଥା